ମାଁ ମଙ୍ଗଳା ରେଷ୍ଟୁରାଣ୍ଟ୍ରୁ କହୁଛନ୍ତି ତ ଆଜ୍ଞା ଆମେ ଆମେ ଯାଉଥିଲୁ ଡାଙ୍ଗମାଳ ଓ ଆଉ ବାଟରେ ତ ଆପଣଙ୍କ ହୋଟେଲ୍ ପଡ଼େ ଆଉ ନମ୍ବର୍ଟା ବି ପାଇଗଲି ଭାବିଲି ଆପଣଙ୍କୁ ଆଗରୁ ଟିକେ ଜଣେଇଦିଏ ଆଉ ଆପଣଙ୍କ ଠାରୁ ବି ବୁଝିନିଏ ଆଉ ବୁଝିବାର କଥା କ'ଣ କି ଆମେ ଏଠୁ କୋଡ଼ିଏ ଜଣ ଖଣ୍ଡେ ଯାଉଛୁ ଯାଉଛୁ ଡାଙ୍ଗମଳା ବାଟରେ ଆପଣଙ୍କ ହୋଟେଲ୍ ଅଛି ଯେହେତୁ ଗୋଟେ ଖାଇକି ଯିବୁ ସେଠୁ ସେଇଥିପାଇଁ ମୁଁ କ'ଣ କହୁଥିଲି କି ଶୁଭୁଛି ନା ହଁ ଆଉ ଆପଣଙ୍କର ଟେବୁଲ୍ ସିଷ୍ଟମ୍ ଠିକ୍ ଅଛି ତ ନାଇ ସମସ୍ତେ ବସିକି ଖାଇପାରିବେ ହଉ ଆପଣଙ୍କର ତ ସବୁ ତ ଚଲେଇଦେବେ ମାନେ ଠିକ୍ ଠାକ୍ କରିଦେବେ ନହେଲେ ପଛ ପଟରେ ବି ସୁବିଧା ଅଛି ଟେବୁଲ୍ ପକେଇ ଖାଇହେବ କହୁଥିଲେ ଆଚ୍ଛା ହଉ ଠିକ୍ ଅଛି ଆଉ ଆପଣଙ୍କ କ'ଣ କେମିତି ଆପଣଙ୍କ ଖାଇବା ସିଷ୍ଟମ୍ ସବୁ ଓହୋ କ'ଣ ଦେଉଛନ୍ତି ସବୁ ହଁ ଆମର ନନ୍ଭେଜ୍ ଦରକାର ନାହିଁ ଆମର ଭେଜ୍ରେ ଚଳିଯିବ ହେଲା କ'ଣ ଦେଉଛନ୍ତି ହଁ ହଉ ଠିକ୍ ଅଛି ଭାତ ଡାଲି ଏତେ ତ ସମସ୍ତେ ଦିଅନ୍ତି ଆଉ ଅଧିକା କ'ଣ ପନିରି ମଟର ପନିର ମସରୁମ୍ ମସରୁମଟା ଦିଅନ୍ତୁନି ଭାତ ଡାଲି ମଟର ପନିରି ଏଇସବୁଟା ଦେବେ ଆଉ ଆଉ ଭଲ ଭାବରେ ଟିକେ ଦେବେ ଆଉ ଖାଇବା ଆପଣଙ୍କର କଣ ବିଲ୍ ଆସିବ ଶହେ ଟଙ୍କା ହଉ ହଉ ଠିକ୍ ଅଛି ଆପଣ ଟିକେ ଭଲ ଭାବରେ ଟିକେ ସଫିସିଏଣ୍ଟ୍ ଖାଇବାକୁ ଦେବେ ଆଉ ଟିକେ କ'ଣ ଟା ଠିକ୍ କରିକି ନେବେ ଆଉ ଆଚ୍ଛା ହଁ ଆଉ ଗୋଟେ କଥା କହିବାକୁ ଭୁଲିଗଲି ଆପଣଙ୍କର ସେଠି ପାର୍କିଂ ବ୍ୟବସ୍ଥା ଅଛି ଆମର ଏଠୁ ଦୁଇ'ଟା ବୋଲେରୋ ଯିବ ହଁ ଦୁଇ'ଟା ଆଉ ପାର୍କିଂ ବ୍ୟବସ୍ଥା ଅଛି ତ ଆଚ୍ଛା ହଉ ଠିକ୍ ଅଛି ହଁ ଆଉ ଗୋଟେ କଥା ରେଷ୍ଟୁରାଣ୍ଟ୍ ବନ୍ଦ୍ ହେବା ସମୟ କେବେ କେତେବେଳେ କେତେଟା ବେଳେ ହଁ ଆମେ ଏଠି ତ ବାହାରି ଗଲୁଣି ତଥାପି ପହଁଞ୍ଚୁ ପହଁଞ୍ଚୁ ଠିକ୍ ସାତଟା ଘଣ୍ଟା ହେବ ଆଉ ଆପଣ ତ କହୁଛନ୍ତି ନଅଟା ପରେ ବନ୍ଦ୍ ହେବ ଠିକ୍ ଅଛି ଆମେ ଠିକ୍ ଟାଇମ୍ରେ ପହଁଞ୍ଚିଯାଇଥିବୁ ପହଁଞ୍ଚିଯାଇଥିବୁ ଆଉ ହଉ ଯାହା ହଉ ଏତେ କଥା ବୁଝାଇ କହିଥିବାରୁ ଧନ୍ୟବାଦ